ବଗିଚା କାମ ଏକ ସଉକ ନୁହେଁ ବଗିଚା କାମ ହେଲା ଆମ ଜୀବନର ଗୋଟେ ଲକ୍ଷ୍ୟ ଯେଉଁଥିରେ କି ଆମର ଗଛ ବା ନିଜ ପରିବେଶକୁ ଚେଞ୍ଜ କରିବାର ହେଉଛି ଏକ ବଗିଚା ବନେଇକି ଯେଉଁଥିରେ କି ଅକ୍ସିଜେନ୍ ଅଙ୍ଗାରକାମ୍ଳ ଅମ୍ଳଜାନ୍ ଦିଏ ଏବଂ ବଗିଚା ଦ୍ୱାରା ଆମର ନିଶ୍ୱାସ ପ୍ରଶ୍ୱାସ ଭଲ ରୁହେ ଏବଂ ପରିବେଶକୁ ବହୁତ ଭଲ ରଖେ ଥଣ୍ଡା ରଖେ ଏବଂ ଆମେ ଯେଉଁ ଯେଉଁ ଜାଗାରେ ରହୁ ସେଇ ଜାଗାଟା ଯଦି ସୁନ୍ଦର ଦେଖାଯାଏ ତ ସେଇଟା ବଗିଚା ଦ୍ୱାରା ବଗିଚା ଯଦି ରୁହେ ତ ନିଜ ନିଜ ପ୍ରକୃତିକୁ ଜିନିଷ ଗୁଡ଼ାକ ଆଟାଚମେଣ୍ଟ ବା ମିଶିକି ରୁହନ୍ତି ଯେଉଁଥିରେ କି ପକ୍ଷୀ ପଶୁ କିମ୍ବା ନିଜ ଘରର ଭଲ ଦୃଶ୍ୟ ଦେଖାଯାଏ ଯେଉଁଥିରେ କି ଆମ ଘର ସାମ୍ନାରେ ଯଦି ଗୋଟେ ବଗିଚା ରୁହେ ତ ବଗିଚା ଦ୍ୱାରା ଆମେ ଭଲ ଦେଖାଯିବା ଠାରୁ ନିଜ ଘର ମଧ୍ୟ ବହୁତ ସୁନ୍ଦର ଦେଖାଯାଏ ତ ସେଇ ଉଦ୍ଦେଶ୍ୟରେ ଯଦି ପ୍ରତି ଘରେ ଘରେ ଯଦି ଭଲ ବଗିଚା ବନାନ୍ତି କିମ୍ବା ଭଲ ଗଛ ଲଗାନ୍ତି ତ ନିଜ ଘରର ଉପକାର ହେବା ସାଙ୍ଗେ ସାଙ୍ଗେ ନିଜ ଗାଁ ନିଜ ପରିବାର ନିଜ ଦେଶର ମଧ୍ୟ ଉନ୍ନତି ହେଇଥାଏ ତ ମୋ ମୋ ହିସାବ ମୋ ମତାମତ ଅନୁସାରେ ମୁଁ ବଗିଚା କେବଳ ସଉକ ପାଇଁ ନୁହେଁ କିଛି ଉପକାର ପାଇଁ ମଧ୍ୟ୍ୟ ମୁଁ ବଗିଚା ଲଗାଏ ବା ମୁଁ ବଗିଚା କାମ କରେ